ଆରେ ତୁ କେମତି ଅଛୁ ହଁ ହଁ ମୋର ଆଉ କ'ଣ କହିବିରେ ଆଳୁ ପିଆଜ ଲଗାଇଛି ଯେ ଅଧା ଫସଲ ହେଲେ ଅଧା ପୋକ ଖାଇଯାଉଛି ମୋର ବି ସେଇଆ ଆଉ ନାହିଁରେ କେଉଁଠି ଆଉ ହଁ ମରିବା ଶଳା ଅଧା ପୁରା ଖରାପ ହେଇଗଲାଣି ଆଉ ହଁ ହଁ

ପଠାଇବା ପଠାଇବା ମୁଁ ବି ମାଗିଛିରେ ପାଞ୍ଚ ବସ୍ତା ମାଗିଛି ମୋ ପାଇଁ ତିନି ବସ୍ତା ତୋ ପାଇଁ ଦୁଇ ବସ୍ତା ଦେଇଦେବା ଆଉ କ'ଣ କରିବା ନା ଆମର ଏଇଟି ଗାଁର ନେଇ ଯାଉଛନ୍ତି ଅନ୍ୟ ଲୋକମାନେ ଆଉ ଗୋଟେ ଜାଗାରୁ ମଗାଇଛି ଆଉ

ପାଣି କ'ଣ କେବେ ଭଲସେ ଦେଲେ କେବେ ନଥାଉଛି

ହଉ ମୁଁ ମୁଁ ଯିବି ଭଦ୍ରକ ଭଦ୍ରକରୁ ମେଡ଼ିସିନ୍ ଆଣିବି ଆଉ ଔଷଧ ଆଣିଦେଇଥିବି ଗୋବର ଆଣିଦେଇଥିବି ଆଉ ହଁ ହଁ ହଁ ହଁ ହଁ ହଁ ହଁ ହଉ ଆଉ ହଁ ହଁ ଠିକ୍ ଅଛି